ଆମେମାନେ ଭାବୁ ଯେ ଓଡ଼ିଆ ଭାଷା ଆମେ ଆମ ପିଲାମାନଙ୍କୁ ଯଦି ପଢ଼େଇବା ସେମାନେ ଯଦି ପଛରେ ରହିଯିବେ ଏବଂ ସେମାନେ ଆଗକୁ ବଢ଼ିପାରିବେନି ସେଥିଲାଗି ଆମେ ଇଂରାଜୀରେ ଆମେ ତାଙ୍କୁ ପଢ଼ାଇଥାଉ ଯଦି ଆମେ ଓଡ଼ିଆରେ ତାଙ୍କୁ ପଢ଼େଇବା ତେବେ ସେମାନେ ବି ଆଗକୁ ଯାଇପାରେ ସେ ବିଷୟରେ ଆମେ ଧାରଣା ରଖୁନା କାରଣ ସେମାନେ ସେମାନେ ଅଧିକ ଓଡ଼ିଆ ବିଷୟରେ ଜାଣନ୍ତିନି ଯଦି ଆମେମାନେ ତାଙ୍କୁ ଭଲ ଭାବରେ ଓଡ଼ିଆରେ ତାଙ୍କୁ ବୁଝେଇବା ଓଡ଼ିଶା ବିଷୟରେ କହିବା ତାହେଲେ ସେମାନେ ସବୁ ବୁଝିପାରିବେ ଏବଂ ସେମାନେ ଓଡ଼ିଆକୁ ଆହୁରି ଆଗ୍ରହ ଭାବରେ ଆପଣେଇ ନେବେ ଆଉ ଇଂରାଜୀ ବି ତାଙ୍କ ସହିତ ବି ରହିବ ଏବଂ ସେମାନେ କେବଳ ଇଂଗ୍ଲିଶ୍ ନୁହେଁ କେବଳ ଓଡ଼ିଆ ଭାଷା ବି ତାଙ୍କ ସହିତ କହିପାରିବେ ଆଉ ଆମେ ଚାହିଁବା ଯେମିତି ଇଂରାଜୀ ଏବଂ ଓଡ଼ିଆ ସମାନ ଭାବରେ ସବୁ ପିଲାମାନେ ଜାଣନ୍ତୁ କେବଳ ଇଂରାଜୀ ବି ପଢ଼ିଲେ ସେ ତାହା ନୁହେଁ ଯେ ଆମ ପିଲାମାନେ ବହୁତ ଆଗକୁ ଯିବେ ତା ସହିତ ଓଡ଼ିଆ ବି ଆମକୁ ଆବଶ୍ୟକତା ହୋଇଥାଏ